ଦୁଇ ଜୁଲାଇ ଉଣେଇଶହ ଛଅସ୍ତରି ପାଞ୍ଚ ଅକ୍ଟୋବର ଦୁଇ ହଜାର ଦଶ ପଚିଶ ଫେବୃଆରୀ ଦୁଇ ହଜାର ପାଞ୍ଚ ସତର ନଭେମ୍ବର ଦୁଇ ହଜାର ପନ୍ଦର କୋଡ଼ିଏ ଅପ୍ରିଲ୍ ଦୁଇ ହଜାର ତେଇଶ